ତେର ଫେବୃୟାରୀ ଦୁଇହଜାର ଆଠେ ଦଶ ମାର୍ଚ୍ଚ ଦୁଇହଜାର ଦଶ ଏକେ ଏପ୍ରେଲ ଦୁଇହାଜର ଏଗାର ଚଉଦ ମେ ଦୁଇହାଜର ବାର ପନ୍ଦର ଜୁନ୍ ଦୁଇହଜାର ପନ୍ଦର